ଦେଖନ୍ତୁ ମୁଁ ଛୋଟବେଳୁ ଯେତେବେଳେ ପାଠ ପଢ଼ିବାକୁ ଆଗ୍ରହ ହେଲି ସେତେବେଳେ ପ୍ରଥମେ ଅ ଆ ପାଖୁରୁ ହ କ୍ଷ ଶିଖିଲି ତା'ପରେ ସ୍କୁଲରେ ମଧ୍ୟ ମାଷ୍ଟରମାନେ ମୋତେ ପାଠ ପଢ଼ାଇଲେ ପାଠ ପଢ଼ିବା ସହିତ ଆସ୍ତେ ଆସ୍ତେ ଯେତେବେଳେ ବଢ଼ି ଚାଲିଲା ଯେତେବେଳେ ମୁଁ ସ୍କୁଲର ପଞ୍ଚମ ପାଖରୁ ଆରମ୍ଭ ହେଲା ସେତେବେଳେ ମୁଁ ଅନେକ ଗୁଡ଼ା ବହି ପଢ଼ିଥିଲି ପଞ୍ଚମ ପାଖରୁ ସେତେବେଳେ ସ୍କୁଲରେ ଛୋଟ ଛୁଆମାନଙ୍କୁ ବହି ଦିଆ ହଉନଥିଲା ଲାଇବ୍ରେରୀ ବହି ତେଣୁ ସେ ଆମେ ବର୍ଡ଼ ହେଲା ବେଳକୁ ଅଷ୍ଟମ ଶ୍ରେଣୀ ହେଲା ବେଳକୁ ସେଇଠି ଆମକୁ କିଛି ପାଠାଗାରରୁ ବହି ଦେଲେ ସେ ବହି ଭିତରେ ମୁଁ ଝାନ୍ସି ରାଣୀ ଲକ୍ଷ୍ମୀ ବାଇ ଲାଲ୍ ବାହାଦୁର ଶାସ୍ତ୍ରୀ ଆଉ ଅନେକ ବହି ପଢ଼ିଥିଲି ତେବେ କଥା ହେଉଛି ବିଭୂତି ଭୂଷଣ ମିଶ୍ରର ବହି ସେଗୁଡ଼ା ମୁଁ ବେଶୀ ପଢ଼ିଥିଲି ତା'ପରେ ଆଉ କିଛି ବହି ଅଣ୍ଡାଳିଲି ସେ ବହି ଭିତରେ ଅନେକ ବହିର ତାରତମ୍ୟ ମୁଁ ବୁଝିବାକୁ ଚେଷ୍ଟା କଲି କିଛି ବହି ଡିଟେକ୍ଟିଭ୍ ଭଳିଆ ମୋତେ ଲାଗୁଥିଲା ଆଉ କିଛି ବହି ମୋତେ ଉପନ୍ୟାସ ଭଳିଆ ଲାଗୁଥିଲା ଆଉ କିଛି ବହି ମୋତେ କାଳ୍ପନିକ ଭଳିଆ ଲାଗୁଥିଲା କାଳ୍ପନିକ ବହିକୁ ମୁଁ କେବେ ପଢ଼ିନଥିଲି ତେବେ ପ୍ରଥମେ ଯେତେବେଳେ ପଢ଼ିଲି ସେ ନିଜର ଭବିଷ୍ୟତ କଥା ଅତୀତ ଆଉ ଭବିଷ୍ୟତକୁ ନେଇ ଯେତେବେଳେ ଗଠନ ହଉଥିଲା ଜୀବନ ସଂସାର ବିଷୟ ତା'ପରେ ତାକୁ ମୁଁ ଛାଡ଼ିଦେଇ ମୁଁ କିଛି ନେତାଙ୍କ ବହି ପଢ଼ିଲି ନେତାଙ୍କ ବହି ପଢ଼ିବା ପରେ ଦିନେ ମୋତେ ସମସ୍ତେ କହିଥିଲେ ଯେ ଏ ନେତାମାନଙ୍କର ବହି କାହିଁକି ପଢ଼ୁଛ ତେବେ ଆମେ ଜାଣିଲୁ ପ୍ରତ୍ୟେକଙ୍କୁ ପ୍ରତ୍ୟେକଙ୍କର କଥା ବାସ୍ତବତାର ସହିତ ଗ୍ରହଣ କଲୁ ସେତେବେଳେ ଆମେ ଆମର ସମସ୍ତଙ୍କ ସହିତ ପିଲାମାନଙ୍କ ସହିତ ବସିକି ଆଲୋଚନା କଲୁ ଏବଂ ବହିର ଉତ୍ତରଦାତାଙ୍କୁ କ'ଣ ଦିଆଯିବ ଉତ୍ତର ସେ କଥା ନେଇ ଚିନ୍ତା କରିଥିଲୁ